ଓଡ଼ିଶାର କୃଷି କ୍ଷେତ୍ର ଉଦ୍ୟୋଗ ଓ ବ୍ୟବସାୟ ବିକାଶ ପାଇଁ ଏଗ୍ରିକଲଚର୍ ଉପରେ ପ୍ରୋତ୍ସାହିତ ଆମେ ହେଇଥାଉ ପ୍ରତ୍ୟେକ କ୍ଷେତ୍ରରେ ମାଣ୍ଡିଆ ବିରି ରାଶି ଆମେ ଲଗାଇ ସବସିଡ଼୍ ପାଇଛୁ ଓ ରାଶି କାନ୍ଦୁଳ ବିିହନ ମଧ୍ୟ ଆମେ ପାଇଛୁ ତେଣୁକରି ଆମେ ବହୁତ ଖୁସି କୃଷି ପରିଚୟ ଚାଳନା କେନ୍ଦ୍ର ଓ ବିଶ୍ୱବିଦ୍ୟାଳୟ ସେଚୁ ସେଞ୍ଚୁରିଅନ୍ ଆମକୁ ବହୁତ ସାହାଯ୍ୟ ଉଦ୍ୟୋଗ ରେ ଆମେ ବହୁତ ଆଗବରକୁ ବଢ଼ିଛୁ ତେଣୁକରି ଆମେ ବହୁତ ଖୁସି ଓ ଓ କୃଷି ପରିଚାଳନା କମିଟି ଆମକୁ ସାହାଯ୍ୟ କରିଥିବାରୁ ଆମେ ବହୁତ ଖୁସି ହେଇଛୁ ତେଣୁକରି ଏଗ୍ରିକଲଚର୍ ଆମର ସାହାଯ୍ୟ କରିଥିବାରୁ ରାଶିରୁ ଆମେ ସବସିଡ଼୍ ପାଇଛୁ ବିହନ ପାଇଛୁ କାନ୍ଦୁଲ ପାଇଛୁ ଏଣୁକରି ଆମେ ଚାଷୀ ଓ ବିଶ୍ୱବିଦ୍ୟାଳୟ ଉପରେ ଆମେ ବହୁତ ଖୁସି